ଓଡ଼ିଶାର କଳାଶିଳ୍ପ କ୍ଷେତ୍ର କଳା ଏବଂ ଶିଳ୍ପ ବ୍ୟବହାର ସୁଲଭ ସୁଲଭ ତାକୁ ଅଧିକ ସମାଧାନ କରିଥାଏ ଏଠାରେ ସରକାର ଠାରୁ ସୁଲଭ ମୂଲ୍ୟରେ ଏବଂ ରିହାତି ସାହାଯ୍ୟରେ ସରକାରୀ ଅନୁଦାନ ପ୍ରାପ୍ତ ମାଧ୍ୟମରେ ଲୋକମାନେ ଅଧିକ ସୁବିଧା ସୁଯୋଗ ପାଆନ୍ତି